ହ୍ୟାଲୋ ଦୌଡ଼ିବା ହେଉଛି ସବୁଠୁ ଭଲ ବ୍ୟାୟାମ ଯେତେବେଳେ ଆମେ ସକାଳୁ ସକାଳୁ ଉଠି ଦୌଡ଼ିବା ତ ମନ ବି ଭଲ ରହିବ ଦେହ ସୁସ୍ଥ ରହିବ ବଡି ଫିଟ୍ ରହିବ ଯେତେବେଳେ ଶରୀର ସୁସ୍ଥ ରହିବ ତ ପ୍ରତ୍ୟେକ କାମ କରିହେବ ଯେ ପ୍ରତ୍ୟେକ କାମ କରିବା ଦ୍ୱାରା ଦୌଡ଼ି ଦୌଡ଼ିବା ହେଉଛି ସବୁଠୁ ଭଲ ବ୍ୟାୟମ ଦୌଡ଼ି ଦୌଡ଼ିବା ଦ୍ୱାରା ବଡ଼ି ଫିଟ୍ ରୁହେ ଦେହ ସୁସ୍ଥ ରୁହେ ମୋଟାପଣ କମିଥାଏ ମୋଟାପଣ ବେଶୀ ବହୁତ ଥିବା ଦ୍ୱାରା ବଡ଼ି ଅସୁସ୍ଥ ରହିପାରେ ତ ବଡ଼ିକୁ ଫିଟ୍ ରଖିବା ସୁସ୍ଥ ରଖିବା ପାଇଁ ଦୌଡ଼ିବା ହେଉଛି ଭଲ ବ୍ୟାୟାମ ପ୍ରତ୍ୟେକ ସକାଳ ଟାଇମ୍ରେ ଯେତେବେଳେ ଆମେ ଦୌଡ଼ୁଛୁ ମନ ଶାନ୍ତି ରହିଥାଏ ବ୍ୟାୟାମ ଦ୍ୱାରା ବହୁତ ରୋଗ ଦୂର ହୋଇପାରେ ରୋଗକୁ ଦୂର କରିବା ପାଇଁ ମେଡ଼ିସିନ୍ରୁ ଭଲ କାମ ବ୍ୟାୟାମ ପ୍ରତ୍ୟେକ ସକାଳେ ବ୍ୟାୟାମ କରିବା ଦ୍ୱାରା ଦେହ ସୁସ୍ଥ ରହିଥାଏ ମନ ଭଲ ରହିଥାଏ ମାନସିକ ସ୍ଥିତି ଭଲ ରହିଥାଏ ପ୍ରତ୍ୟେକ ମଣିଷ ସୁସ୍ଥ ସବଳ ହୋଇ ରହିବା ହେଉଛି ଭଲ ମଣିଷ ଯେତେ ବ୍ୟାୟାମ କରିବ ଯେତେ ଦୌଡ଼ା ଦୌଡ଼ି କରିବ ସେତେ ସୁସ୍ଥ ରହିବ ଯେ ବଡ଼ି ଯେତେ ସୁନ୍ଦର ହୋଇକି ଥିବ ଶରୀରରେ ରୋଗ ସେତେ ଦୂର ହୋଇକି ଥିବ ପ୍ରତ୍ୟେକ ସକାଳରେ ବ୍ୟାୟାମ କରିବା ହେଉଛି ଶରୀର ପାଇଁ ବହୁତ ଭଲ ରୋଗରୁ ଦୂରୀକରଣ ପାଇଁ ପ୍ରତ୍ୟେକ ସକାଳେ ସମାନ ଟାଇମ୍ରେ ବ୍ୟାୟାମ କରିବା ଦୌଡ଼ିବା ହେଉଛି ଶରୀର ପାଇଁ ବହୁତ ଭଲ ଦୌଡ଼ିବା ଦ୍ୱାରା ଶରୀରର ଯେତେ ସବୁ ଚର୍ବି ଅଂଶ ଆମର ଝାଳ ସାହାଯ୍ୟରେ ବାହାରି ଯାଇଥାଏ ଦୌଡ଼ିବା ଦ୍ୱାରା ବଡ଼ି ଫିଟ୍ ରହିଥାଏ ଦୌଡ଼ିବା ହେଉଛି ସବୁଠୁ ଭଲ ଦୌଡ଼ି ଦ୍ୱାରା ଦୌଡ଼ିବା ମାନେ କେତେ ଟାଇମ୍ରେ ଆମେ କେତେ ଦୂର ଦୌଡ଼ି ପାରୁଛୁ ସେଇଟା ଆମ ନିଜ ଉପରେ ରହିଲା ପ୍ରତ୍ୟେକ ଦିନ ଧୀରେ ଧୀରେ କରି ଦୌଡ଼ିବା ହେଉଛି ଆମର ବଡି ପାଇଁ ଭଲ ଆମେ ଯେତେ ଟାଇମ୍ ଦୌଡ଼ିପାରିବା ଯେତେ ଟାଇମ୍ ବ୍ୟାୟାମ କରିପାରିବା ନିଜ ଶରୀର ସୁସ୍ଥ ସେତେ ରହିବ ବଡି ଫିଟ୍ ରହିବ ଆମକୁ ଶରୀର ଆକ୍ଟିଭ୍ ରହିବାରେ ସାହାଯ୍ୟ କରିଥାଏ ଦୌଡ଼ିବା ଦ୍ୱାରା ମନ ସ୍ଥିର ରହିଥାଏ ମନକୁ ଶାନ୍ତି ମିଳିଥାଏ ପ୍ରତ୍ୟେକ ଜିନିଷରେ ସାହାଯ୍ୟ କରିଥାଏ ଦୌଡ଼ିବା ହେଉଛି ବହୁତ ଭଲ ବ୍ୟାୟାମ ଅଟେ